ହଁ ମୁଁ କିଛି ଉପହାର ଆମ ସମସ୍ତଙ୍କୁ ଦେଇଥାଏ ଯେମିତି ଆମର ମୋର ସାଙ୍ଗ ଏବଂ ମୋର ପରିବାର କୁ ବିବାହାଘର ଏବଂ ବିବାହାଘର ଏବଂ କିଛି ଅକେଜନ ରେ ମୁଁ ତାଙ୍କୁ ମୁଁ ଉପହାର ମଧ୍ୟ ଦେଇଥାଏ ଯେପରିକି ଅଭିନନ୍ଦନ କାର୍ଡ଼ ଆଉ କାଠର ମୂର୍ତ୍ତି ଏବଂ ହାତ ତିଆରି କାଠ କଣ୍ଢେଇ ଏମିତି ଦେଇଥାଏ ଏବଂ ସେମାନେ ବିଭିନ୍ନ ପ୍ରକାର ର ଉପହାର ମଧ୍ୟ ମୋତେ ଦେଇଥାନ୍ତି ମୋର ଜନ୍ମଦିନ ରେ ଆସି ବିଭିନ୍ନ କାର୍ଯ୍ୟ ରେ ମୋ ହାତ ତିଆରି କଳା ଗୁଡ଼ିକୁ ବା ଦେଇଥାନ୍ତି କାରଣ ଏହା ବନାଉ ଥିବା ଲୋକମାନେ ଏହା ଦ୍ଵାରା କିଛି ରୋଜଗାରକ୍ଷମ ହୋଇଥାନ୍ତି ଓ ତାଙ୍କର ପରିବାର କୁ ଚଳାଇ ଥାଆନ୍ତି